ଆମେ ଶାରୀରିକ ଗେମ୍ ସହିତ ବେଳେବେଳେ ଭିଡିଓ ଗେମ୍ ଖେଳିବା ବି ଆବଶ୍ୟକ କାରଣ ଏହା ଆମର ମସ୍ତିଷ୍କକୁ ବହୁତ ଠିକ୍ ଭାବରେ ସନ୍ତୁଳିତ କରିଥାଏ ମୁଁ ଖେଳୁଥିବା ଭିଡିଓ ଗେମ୍ ଭିତରେ ପି ଏସ୍ ଫୋର୍ ଦ୍ୱାରା ମୁଁ କିଛି ଗେମ୍ ଖେଳିଛି ଯାହା ଯେଉଁଗୁଡ଼ିକ ହେଉଛି ଜି ଟି ଏ ଫାଇଭ୍ ଫ୍ରି ଫାୟାର୍ ପବ୍ଜି ଏଭଳି ଅନେକ ମଧ୍ୟ ଗେମ୍ ମୁଁ ଖେଳିଅଛି ମୁଁ କାହିଁକି ଏଗୁଡ଼ିକ ପସନ୍ଦ କରେ କାରଣ ଏହା ଭୌତିକ ବିଜ୍ଞାନକୁ ମଧ୍ୟ ବହୁତ ଭାବେ ପ୍ରଭାବିତ କରିଥାଏ ଯେଉଁଗୁଡ଼ିକ ଜୀବନ୍ତ ଜୀବନ ଶୈଳୀ ମଧ୍ୟରେ ଯେଉଁଗୁଡ଼ିକ ଅତ୍ୟଧିକ କାମ କରିଥାଏ ଏହି ଗେମ୍ରେ ମଧ୍ୟ ସେଇସବୁ ଲ ଏବଂ ସେହିସବୁ ସୂତ୍ର ମଧ୍ୟ ପ୍ରୟୋଗ ହୋଇଥାଏ ଏଠାରେ ମଧ୍ୟ ଗୁଳି କିମ୍ବା କିଛି